ହୁଁ ହଁ ଏଲିଏନ୍ସ ଆମେ ଏଲିଏନ୍ସ ମାନଙ୍କୁ ଆମେ ଟିଭିରେ ଦେଖିଛୁ ମାତ୍ର ରିଏଲ ଦେଖିନୁ ଆଉ ଅନ୍ୟ ଗ୍ରହରେ ଗ୍ରହମାନଙ୍କରେ ବି ଜୀବନ ଅଛି ବୋଲିକିନା ଆଜି ଏଲିଏନ୍ ମାନେ ବଞ୍ଚିଛନ୍ତି ଆଉ ସେମାନେ